ତ ସେଠି ମଜାମସ୍ତି କରି ବହୁତ ଖୁସି କରି ଆମେ ମଜା ମସ୍ତିରେ ରୋଷେଇ ଫୋସେଇ କରି ଖାଉ

ଯାହାଦ୍ଵାରା କି ନିଜକୁ ବହୁତ ଖୁସି ମିଳିଥାଏ ତ ଆମେ ବହୁତ ଦୂର ଜାଗା ବି ବୁଲିଛୁ ବୁଲିକି ବହୁତ ମଜା ମସ୍ତି କରିଛୁ ଆମେ ଯାହାଦ୍ଵାରା କି ବହୁତ ଖୁସି ଲାଗେ ନିଜକୁ